ଆମ ଦେଶ ଭାରତର ପାଣିପାଗ ସମ୍ବନ୍ଧ ବା ଋତୁକାଳୀନ କୁ ମୁଁ ଭଲ ଭାବରେ ଉପଭୋଗ କରେ ଲୋକମାନେ ମଧ୍ୟ ଏହାକୁ ଅନେକ ଭାବରେ ବା ବିଭିନ୍ନ ଭାବରେ ଉପଭୋଗ କରିଥାନ୍ତି ଯଥା ଶୀତ ଋତୁରେ ଲୋକମାନେ ବିଭିନ୍ନ ପ୍ରକାର ଭାବରେ ଏହାକୁ ବ୍ୟବହାର କରିଥାନ୍ତି ଶୀତ ଋତୁ ଲୋକମାନଙ୍କର ଶାରୀରିକ ସୁସ୍ଥତା ପାଇଁ ବିଭିନ୍ନ ପ୍ରକାର ସହଯୋଗ ଦେଇଥାଏ ଗ୍ରୀଷ୍ମ ଋତୁ ମଧ୍ୟ ଭଲ ଲୋକମାନେ ପାଣିପାଗ ସମ୍ବନ୍ଧୀୟ ଯତ୍ନ କରିବା ପାଇଁ ଗ୍ରୀଷ୍ମ ଋତୁକୁ ଏକ ଭଲ ଋତୁ ଭାବରେ ଗ୍ରହଣ କରିଥାନ୍ତି ଏହି ଗ୍ରୀଷ୍ମ ଋତୁ ଲୋକମାନଙ୍କୁ ବିଭିନ୍ନ ପ୍ରକାର ସୁସ୍ଥ ତଥା ଶରୀରର ଉନ୍ନତି ପାଇଁ ସହଯୋଗ କରିଥାଏ ଲୋକମାନେ ଏହି ସମୟରେ ବିଭିନ୍ନ ପ୍ରକାର ସଫ୍ଟ ଖାଦ୍ୟ ବା ଭଲ ରୁଚିକର ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି ଫଳ ପନିପରିବା ଭଲ ଖାଇବା ଜଳଖିଆ ଚାହା ପିଇବା ଶୀତ ଦିନ ନିଆଁରେ ନିଆଁ ପୁଇଁବା କଫି ପିଇବା ଲୋକମାନଙ୍କର ପସନ୍ଦ ଯୋଗ୍ୟ ହୋଇଥାଏ ମଜାଦାର କାରଣ ହେଲା ଯେ ଶୀତ ଦିନ ଲୋକମାନେ ପାମ୍ପଡ଼ ଜଳଖିଆ ପ୍ରସ୍ତୁତ କରିଥାନ୍ତି ଗ୍ରୀଷ୍ମ ଋତୁରେ ଲୋକମାନେ ଅନେକ ପ୍ରକାର ସମୟ ପାଇଥାନ୍ତି କିଛି ସମୟ ପାଇଥାନ୍ତି ଛୁଟି ପାଇଥାନ୍ତି ଫଳରେ ଅନ୍ୟ ଆଡ଼େ ଯିବା ପାଇଁ ଚାହିଁଥାନ୍ତି ଏବଂ ଛୁଟି କଟେଇବା ପାଇଁ ଚାହିଁଥାନ୍ତି